ମୁଁ ଜଣେ କୃଷକ ମୋର ବୃତ୍ତି ହେଲା ଚାଷ ଚାଷ ଉପରେ ମୁଁ ସମ୍ପୂର୍ଣ୍ଣ ନିର୍ଭର କରେ ଧାନ ଚାଷ ପରିବା ଚାଷ ଏସବୁ ଚାଷକୁ ନେଇ ମୋର ପରିବାରଟିକୁ ମୁଁ ଭରଣ ପୋଷଣ କରେ ଚାଷ ଅନୁସାରେ ଆମେ ପଇସା ଠିକ୍ ସେ ପାଇ ପାରୁନାହୁଁ ପଇସା ଚାଷ ଯେଉଁ ଭଳିଆ ଖର୍ଚ୍ଚ ହଉଛି ଓ ସାର ଓଷଦ ଆଉ ଯେଉଁ ଜିନିଷ ଚାଷ ହଉଛି ଯେଉଁ ଟ୍ରାକ୍ଟର ପଇସା ସେ ସବୁ ଜିନିଷ ଯେ ଯେତିକି ଖର୍ଚ୍ଚ ହଉଛି ଦିନକୁ ଦିନ ତାର ଖର୍ଚ୍ଚ ଦିନକୁ ଦିନ ବଢ଼ିବାରେ ଲାଗିଛି ସେମାନଙ୍କର ଦରଦାମ ବୃଦ୍ଧି ସେମାନେ ବଢ଼େଇବାରେ ଲାଗିଛନ୍ତି ଆମେ ସେଇ ଟ୍ରାକ୍ଟର ଏଇ ଯେଉଁ ହଉଛି ଆମର ଚାଷ କରୁଛନ୍ତି ପାଣି ମଟର ଏସବୁ ଦ୍ୱାରା ଯେତିକି ଦିନ ଆମେ ଖର୍ଚ୍ଚ କରୁଛୁ ତା ଅନୁସାରେ ଆମେ ଫସଲରେ ଯେତିକି ପାଉଛୁ କିନ୍ତୁ ସରକାର ଆମ କତୁରୁ ସେଇ ଅନୁସାରେ ସେଇ ଅନୁସାରେ ସେମାନେ ଆମ କତୁରୁ କିଣୁ ନାହାଁନ୍ତି ଆମ ଚାଷ ଖର୍ଚ୍ଚ ଅନୁସାରେ ବହୁତ କମରେ ଆମେ ବିକ୍ରି କରୁଛୁ ଏହା ଦ୍ୱାରା ଆମେ ବହୁତ ଅସୁବିଧା ଅନୁଭବ କରୁଛୁ ଆଉ ଟିକେ ହେଲେ ଟିକେ ସରକାର ଯଦି ଏ ବାବଦରେ କିଛି ଟିକେ ମୁଣ୍ଡ ଖେଳାନ୍ତେ ଯେ କେମିତି ଆମେ ସହଜରେ କେମିତି ଆମେ ଚାଷ କରିକି ସହଜରେ ଟିକେ ଆମ ଚାଷ ଅନୁ ଖର୍ଚ୍ଚ ଅନୁସାରେ ଆମେ ଯଦି ଟିକେ ଅଧିକ ଦୁଇ ପଇସା ପାଆନ୍ତୁ ତାହେଲେ ଆମେ ଟିକେ ଖୁସି ହୁଅନ୍ତୁ ପରିଶ୍ରମ ଆନୁସାରେ ଆଜ୍ଞା ଆମକୁ ଫଳ ମିଳୁନାହିଁ ଧାନ ଯେଉଁ ଭଳିଆ ଖର୍ଚ୍ଚ ହେଇଛି ଧାନରେ ସେ ଅନୁସାରେ ରେଟ ଜମା ହଉନାହିଁ ଆମେ ଧାନ ଟିକେ ବି ଧାନ ଆମର ସେମିତି ବସ୍ତା ହେଇକି ଥୁଆ ହେଇଛି କିନ୍ତୁ ସରକାର ସେ ସେଜ ଅନୁସାରେ ଧାନର ପଇସା ଆମକୁ ଦଉ ନାହାଁନ୍ତି ସେଇଥି ପାଇଁ ଆମେ ଟିକେ ମନ କଷ୍ଟ ରହୁଛି ଆମର ଧାନ ଟା ଯଦି ସେଇ ଅନୁସାରେ ଟିକେ ପଇସା ହୁଆନ୍ତା ପନିପରିବା ବି ସେଇ ଅନୁସାରେ ଯଦି ଟିକେ ଉଚ୍ଚା ରେଟ ହୁଅନ୍ତା ତାହେଲେ ଆମେ ଟିକେ ଉପକୃତ ହୁଅନ୍ତୁ